ହ୍ୟାଲୋ ଏଟା ମନୋଜ ରେଷ୍ଟୁରାଣ୍ଟକେ ଲାଗିଛି କି ମୁଇଁ ଗାୟତ୍ରୀ ଭୋଇ କହୁଛେଁ ଦହ୍ୟାରୁ ମୁଇଁ ଯେନ୍ ଖାଇବା ଅର୍ଡ଼ର କରିଥିଲି ଏତେ ଡେରି କଣ କେନ୍ତା ନାହିଁ ଆନ୍ବା କଁ ଟ୍ରାଫିକ ଯାମରେ ଅଛ ମୁଇଁ କେତେବେଳୁ ଅର୍ଡ଼ର କଲିନ ପୁରା ଅଧା ଘଣ୍ଟା ହୋଇଗଲାନ ଆର୍ ଜଲ୍ଦି ଆନ ପୁରା ଭୋକ୍ ଲାଗ୍ଲାନ ଅଧା ଘଣ୍ଟା ଟାଇମ୍ ହୋଇଗଲାନ୍ ପୁରା କେତେବେଳେ ନାହିଁ ଆନ୍ବାର୍କେ ଜଲ୍ଦି ଆସ ଭାଇ ରଖୁଛେ